ଭାରତରେ ନୃତ୍ୟଶିଳ୍ପୀମାନଙ୍କୁ ବଲିଉଡ଼ ବହୁତ ପ୍ରଭାବିତ କରିଥାଏ ଯେପରିକି ଆଗକାଳରେ ଓଡ଼ିଶୀ ନୃତ୍ୟକୁ ବହୁତ ପସନ୍ଦ କରୁଥିଲେ କିନ୍ତୁ ଏବେ କେତେଟା ମାତ୍ରାରେ ତାହା କମିଯାଇଛି ଆଜିକାଲି ମଡ଼ର୍ନ ଡ୍ୟାନ୍ସକୁ ବହୁତ ପସନ୍ଦ କରୁଛନ୍ତି ତା' ସହିତ ଓଡ଼ିଶୀକୁ ବି ବହୁତ ପସନ୍ଦ କରୁଛନ୍ତି ଭାରତରେ କେତେ ଅଞ୍ଚଳ ହିସାବରେ ତାଙ୍କର ପ୍ରାଧାନ୍ୟ ନୃତ୍ୟ ରହିଥାଏ ଯେପରିକି ହଁ କେତେଟା ଅଞ୍ଚଳରେ କେତେ ପ୍ରକାର ନୃତ୍ୟ କରନ୍ତି ଯେପରିକି ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ବହୁତ ପ୍ରସିଦ୍ଧ ତା' ଛଡ଼ା ଓଡ଼ିଶାର ଜିଲ୍ଲାମାନଙ୍କରେ ମଧ୍ୟ ବହୁତ ପ୍ରକାର ନୃତ୍ୟ ପ୍ରସିଦ୍ଧ ନୃତ୍ୟ ରହିଅଛି ଆଉ ଓଡ଼ିଶାର କ୍ଲାସିକାଲ୍ ମ୍ୟୁଜିକକୁ ବି ବହୁତ ପସନ୍ଦ କରନ୍ତି ଲୋକମାନେ ଯେପରିକି କୋରାପୁଟରେ ରହିଛି ଢେମ୍ସା ନୃତ୍ୟ ଏବଂ ତାଙ୍କର ଆଦିବାସୀ ସଙ୍ଗୀତକୁ ବହୁତ ଲୋକ ବହୁତ ପସନ୍ଦ କରନ୍ତି ଓଡ଼ିଶା ଭାରତରେ ଛଉ ନୃତ୍ୟକୁ ବି ବହୁତ ପସନ୍ଦ କରନ୍ତି ଲୋକମାନେ ଏହିସବୁ ନୃତ୍ୟ ଭାରତରେ ବହୁତ ପ୍ରସିଦ୍ଧ